ମୋ ଜିଲ୍ଲାରେ ବିଭିନ୍ନ ପୂଜା ପର୍ବପର୍ବାଣି ଆଦି ପୂଜାସ୍ଥଳୀ ରହିଛି ସେଠାରେ ବିଭିନ୍ନ ପରମ୍ପରା ପର୍ବପର୍ବାଣି ସମ୍ପ୍ରଦାୟ ଆଦି ପରମ୍ପରା ଦେଇଥାଏ ଏହା ସାଂସ୍କୃତିକ ପରମ୍ପରା ପର୍ବପର୍ବାଣି ସମ୍ପ୍ରଦାୟ ପରିଚୟ ଇତିହାସ ଆଦିକୁ ଯୋଗାଇଥାଏ ସେଠାରେ ବହୁତ ବଡ଼ ବଡ଼ ପର୍ବ ଆଦି ପାଳନ କରାଯାଇଥାଏ ଏହି ପର୍ବପର୍ବାଣି ଦ୍ୱାରା ଲୋକମାନେ ସଚେତନ ହେବା ସହିତ ଏହାକୁ ବହୁ ଆନନ୍ଦ ଓ ଆଡ଼ମ୍ବର ସହିତ ପାଳନ କରିଥାନ୍ତି ଏହି ପର୍ବପର୍ବାଣିରେ ଆମ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ୍ ଆଦି କୌଣସି ଜାତିଭେଦ ଦେଖାଯାଇନଥାଏ ଛୁଆଁ ଛୁଅଁ ଭେଦ ଆଦୌ ଦେଖାଯାଇନଥାଏ ସମସ୍ତେ ମିଳିମିଶି ଏହି ପର୍ବପର୍ବାଣିକୁ ଅତ୍ୟନ୍ତ ଆନନ୍ଦର ସହିତ ପାଳନ କରିଥାନ୍ତି ବିଭିନ୍ନପ୍ରକାର ମନ୍ଦିର ରହିଛିି ଯେପରିକି ରାମ ମନ୍ଦିର କୃଷ୍ଣ ମନ୍ଦିର ହନୁମାନ ମନ୍ଦିର ଗଣେଶ ମନ୍ଦିର ଶିବ ମନ୍ଦିର ଏହିସବୁ ମନ୍ଦିରରେ ବିଭିନ୍ନପ୍ରକାର ବିଭିନ୍ନ ଜାତିର ଲୋକ ଆସନ୍ତି ସମସ୍ତେ ମିଳିମିଶି ଏଠାରେ ବିଭିନ୍ନ ପର୍ବପର୍ବାଣଣି ପାଳନ କରିଥାନ୍ତି ଏହା ସୁଖ ଓ ମଧ୍ୟ ପୂରଣ କରିଥାଏ ଏହା ଦ୍ୱାରା ଲୋକମାନେ ବହୁ ଆନନ୍ଦରେ ସହିତ ନିଜ ଜୀବନକୁ ଅତିବାହିତ କରିଥାନ୍ତି